ହ୍ୟାଲୋ ନିର୍ମଲ୍ ଟ୍ରାଭେଲ୍ସରୁ କହୁଥିଲେ ମୁଁ ସାହୁବାବୁ କହୁଥିଲି ଭଦ୍ରକର ବନ୍ତ ଛକରୁ ଆପଣଙ୍କ ଟ୍ରାଭେଲ୍ସରୁ ମୁଁ ଯେଉଁ ଗାଡ଼ିଟି ନେଇଥିଲି ପନ୍ଦର ତାରିଖ ଦିନ ସେ ଗାଡ଼ିଟି ବାଟରେ ଖରାପ ହୋଇଯାଇଥିଲା ଆଉ ଏହି ଯେଉଁ ଖରାପ ହୋଇଗଲା ମୁଁ ସଙ୍ଗେ ସଙ୍ଗେ ଡ୍ରାଇଭର ସହିତ ମଧ୍ୟ ଡ୍ରାଇଭର ସହିତ କଥାବାର୍ତ୍ତା କରିଥିଲି କିନ୍ତୁ ସେ ଗାଡ଼ିଟି ଦେଖିଲା ବେଳକୁ ତାର ସିଟ୍ କେତେ ଗୁଡ଼ାଏ ଚିରା ଥିଲା ଆଉ ରାସ୍ତାରେ ମଧ୍ୟ ଟାୟାର ପମ୍ପଚର ହେଇଯାଇଥିଲା କାରଣ ଟାୟାରର ଅବସ୍ଥା ମଧ୍ୟ ଭଲ ନଥିଲା ଆଉ ଯେତେବେଳେ ଗହଳି ଜାଗାରେ ମଧ୍ୟ ହର୍ନ ଠିକରେ ବାଜୁନଥିଲା ଆଉ ଆମେ ଯେତେବେଳେ ଗାଡ଼ିଟି ନେଇଥିଲୁ ସେତେବେଳେ ଅଧା ବାଟରେ ତେଲ ମଧ୍ୟ ସରିଯାଇଥିଲା ତାପରେ ପାଖରେ ଗୋଟିଏ ପେଟ୍ରୋଲ ପମ୍ପ ଥିବା ଯୋଗୁଁ ଆମେ ସେଥିରେ ତେଲ ଭରିଥିଲୁ ଆଉ ଆମେ ଏହି ଯେଉଁ ଟ୍ରାନ୍ସପୋର୍ଟ ଏଜେନ୍ସି ଆପଣ କରିଛନ୍ତି ଆପଣ ଏହିଭଳି ଗାଡ଼ି ଆଉ କେବେ ଦେବେ ନାହିଁ ଆମକୁ ଯଦି ଦେବେ ଭଲ ଗାଡ଼ି ଦେବେ କାରଣ ଆମେ ଯେତେବେଳେ ଦୂର ବାଟକୁ ଯାଉଛୁ ଆମେ ଆପଣଙ୍କଠାରୁ ହିଁ ଗାଡ଼ି ନେଉ ତେଣୁ ଏହି ଗାଡ଼ି ନେଲାବେଳେ ଆପଣ ଟିକିଏ ସବୁ ଗାଡ଼ିର ସବୁ ବିଷୟ ଦେଖିକି ସବୁ ସିଷ୍ଟମକୁ ଦେଖିକି ଚେକ୍ କରିକି ଭଲଭାବରେ ଗାଡ଼ି ହ୍ୟାଣ୍ଡଓଭର କରିଲେ ଡ୍ରାଇଭରକୁ ଭଲ ହୁଅନ୍ତା ତେଣୁ ଏହାରି ପ୍ରତି ମଧ୍ୟ ଆପଣ ଧ୍ୟାନ ଦେବେ ବୋଲି ଆମର ଆଶା ଓ ବିଶ୍ୱାସ